ସ୍କୁଲ୍ ପରେ ସନ୍ଧ୍ୟା ଟ୍ୟୁସନ୍ ପିଲାମାନେ ଆସି ସ୍କୁଲ୍ ରେ ଯାହା ପଢ଼ିଥାଆନ୍ତି ତାହା ଟ୍ୟୁସନ୍ ରେ ଆସି ପ୍ରାକ୍ଟିସ୍ କରିଥାଆନ୍ତି ଯାହାଦ୍ୱାରାକି ସ୍କୁଲ୍ରେ ସେମାନଙ୍କୁ ସେହି ପାଠ ପଢ଼ିବା ଦ୍ଵାରା ତାଙ୍କର ପ୍ରାକ୍ଟିସ୍ ହୋଇଥାଏ ଏବଂ ଯାହାବି ସେମାନେ ସେ ଯେଉଁ ପାଠକୁ ସେମାନେ କରିଥାଆନ୍ତି ତାହା ସେମାନଙ୍କୁ କରିବାକୁ ସହଜ ଲାଗିଥାଏ